କେନ୍ଦ୍ର ସରକାର ଆମ ଦେଶବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସେଥିମଧ୍ୟରୁ ପିଏମ୍ ପୋଷଣ ଯୋଜନା ଅନ୍ୟତମ ପୋଷଣ ମାନେ ହେଉଛି ହୁଷ୍ଟପୃଷ୍ଟ ହୋଇ ବଢ଼ିବା ପାଇଁ ସୁଷମ ଖାଦ୍ୟ ସରକାର ଗ୍ରାମାଞ୍ଚଳ ରେ କେଭିକେ ଅଞ୍ଚଳରେ ଲକ୍ଷ୍ୟ କଲେ ବହୁ ମା' ଶିଶୁକୁ ପୋଷଣର ଶିକାର ହେଉଛନ୍ତି ସରକାରଙ୍କ ତରଫରୁ ଅଙ୍ଗନବାଡ଼ି ରେ ବିଦ୍ୟାଳୟରେ ଖାଦ୍ୟ ଦିଆଯାଉଥିଲେ ମଧ୍ୟ ସେଥିରେ କିଛିଟା ପରିବର୍ତ୍ତନ କଲେ ବିଦ୍ୟାଳୟ ଅଙ୍ଗନବାଡ଼ିରେ ବିଭିନ୍ନ ପୁଷ୍ଟିକର ଉଦ୍ୟାନ ତିଆରି କରିବା ପାଇଁ ନିର୍ଦ୍ଦେଶ ଦେଲେ ସରକାରଙ୍କ ତରଫରୁ ଗର୍ଭବତୀ ପ୍ରସୂତି ପୁଷ୍ଟିକର ଗଛ ଚାରା ମଧ୍ୟ ବଣ୍ଟନ କରାଗଲା ଅତିଶୟ ପୁଷ୍ଟିହୀନ ଶିଶୁ ମାନଙ୍କୁ ଅଧିକ ଛତୁଆ ଓ ଅଣ୍ଡା ଦିଆଗଲା ଗ୍ରାମସ୍ତର ରେ ଏମଭିକେ ସିଆରପି ମାନଙ୍କ ଦ୍ୱାରା ଏସଏସଜି ମିଟିଙ୍ଗ ମାଧ୍ୟମରେ ପୋଷଣ ଦେବା ପାଇଁ ଆଲୋଚନା କରାଗଲା ଏସଏସଜି ମା' ମାନଙ୍କୁ ମଞ୍ଜି ମଧ୍ୟ ବଣ୍ଟନ କରାଗଲା